ଖେଳ ଖେଳିବା ଦ୍ଵାରା ଆମ ଶାରୀରିକ ଓ ମାନସିକ ପ୍ରତି ମଧ୍ୟ ତାର ପ୍ରଭାବ ପଡ଼ିଥାଏ ଖେଳକୁ ଆମେ ଦୈନିକ ଭାବ ଦୈନିକ ଜୀବନରେ ନିତ୍ୟ ଦୁଇ ଘଣ୍ଟାରୁ ତିନି ଘଣ୍ଟା କରିବା ଦରକାର ଯାହାଫଳରେ ଯାହାଫଳରେ ଆମର ଶାରୀରିକ ବଳ ବୃଦ୍ଧି ସହିତ ଆମର ମାନସିକ ମଧ୍ୟ ମାନସିକ କ୍ଷମତା ମଧ୍ୟ ଦକ୍ଷତାରେ ବହୁତ ବୃଦ୍ଧି ଘଟିବ ଯାହାଫଳରେ ଆମେ ଅତ୍ୟଧିକ ଆମ ଦୈନନ୍ଦିନ କାର୍ଯ୍ୟରେ ଭଲ ଭାବରେ ନିଜର ଦକ୍ଷତା ହାସଲ କରିହେବ ଆମର ନିଜର ଲକ୍ଷ୍ୟ ପୂରଣ କରିପାରିବା ନିଜେ ଆମେ ଖେଳ ଖେଳିବା ଦ୍ଵାରା ଆମର ଶରୀରର ବହୁତ କାର୍ଯ୍ୟକ୍ଷମ ହୁଏ ଯାହାଫଳରେ ଆମକୁ ଖାଇବା ପିଇବା ପ୍ରତି ଯତ୍ନବାନ ହେବା ସହିତ ଆମକୁ ଖାଇବା ପିଇବାରେ ଭୋକ ଲାଗେ ଆମର ଦେହର ଅତ୍ୟଧିକ ଚର୍ବି ବଢ଼ିନଥାଏ ଅତ୍ୟଧିକ ସମୟ ଯାଏଁ କାର୍ଯ୍ୟ କରିବା ବା ଖେଳି ଖେଳିବା ପ୍ରତି ଆମର ଦେହ ଷ୍ଟ୍ରଙ୍ଗ ହୁଏ ମାନସିକତା ମଧ୍ୟ ବୃଦ୍ଧି ଘଟିଥାଏ ଦିନକୁ ଦିନ ପ୍ରତ୍ୟେକ ଦିନ ଆମେ ଘଣ୍ଟାଟେ ରୁ ଦୁଇ ଘଣ୍ଟା ଖେଳିବା ଦ୍ଵାରା ଆମ ମାନସିକ ମଧ୍ୟରେ ପରିବର୍ତ୍ତନ ହୁଏ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୁଏ ଯାହାଫଳରେ ଆମେ ଉତ୍ତମ ଭାବରେ ଜୀବନଯାପନ କରିପାରିବା ଆଉ ଏପରିକି ଆମ ଦୈନନ୍ଦିନ ଜୀବନରେ ଆମ ଶରୀର ପ୍ରତି କିଛି ମାନସିକ ବେମାର ରୋଗ ଇତ୍ୟାଦି ଆମକୁ ଜଲ୍ଦି ଆଫେକ୍ଟ ଆଫେକ୍ଟ କରିପାରିବନି ଯାହାଫଳରେ ଆମର ଇମ୍ୟୁନିଟି ପାୱାର୍ ଅଧିକ ବୁଷ୍ଟ ହୁଏ ଖେଳିବା ଦ୍ଵାରା ଖେଳିବା ଦ୍ଵାରା ଯୋଗୁଁ ହିଁ ଆମର ଖାଦ୍ୟ ଖାଇବା କ୍ଷମତା ବଢ଼ିଥାଏ ଜିନ୍ନ କରିବା ତାକୁ ଜିରେଇବା ଭଲ ଭାବରେ ଖାଦ୍ୟ ପଚିବା ପଚି ଆମ ଦେହ ପ୍ରତି ଲାଗିବ ତା' ପ୍ରତି ଆମେ ଯଥେଷ୍ଟ ଗୁରୁତ୍ୱବାନ୍ ହେଇଥାଉ ଖେଳ ଏହି ଭାବରେ ଆମ ଦୈନନ୍ଦିନ ଜୀବନରେ ମୁଖ୍ୟ ଭୂମିକା ନିଭାଏ